ମୁଁ ମୋର ଦୈନଦିନ ଜୀବନରେ ୱାଟ୍ସପ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟ୍ଫର୍ମ ଗୁଡ଼ିକୁ ଅଧିକ ମାତ୍ରାରେ ବ୍ୟବହାର କରେ ଯାହାଦ୍ୱାରା କି ଦୂରରେ ଥିବା ମୋର ସମ୍ପର୍କୀୟ ମାନଙ୍କ ସହିତ ସହଜରେ କଥାବାର୍ତ୍ତା ହେବା ସହିତ ସେମାନଙ୍କୁ ମଧ୍ୟ ଦେଖିବାରେ ସାହାଯ୍ୟ ହୋଇଥାଏ ଏବଂ ମୁଁ ଓ ଶିକ୍ଷାଗତ ସମ୍ପର୍କିତ କାର୍ଯ୍ୟକୁ ମଧ୍ୟ ମୁଁ ପୂରଣ କରିପାରେ ଏବଂ

ମୁଁ ପାଇଁ ଏହା ସୁରକ୍ଷିତ ନୁହେଁ କିନ୍ତୁ ମୋ ପାଇଁ ବହୁତ ଆବଶ୍ୟକୀୟ ଜିନିଷଟିଏ